ଆମ ଘର ଲୋକ ମୁଁ ଯଦି ଘରେ ନ ରହେ ମୋ ମା ମୋ ବାପା ମୋ ଭଉଣୀ ମୋ ଭାଇ ମୋ ଅଜା ଆଈ ସମସ୍ତେ ବହୁତ ଧ୍ୟାନ ରଖେ ମୋ ବଗିଚା ଉପରେ ତା'ପରେ ତା'କୁ ଯତ୍ନ କରେ ଅଲଗା କୌଣସି ଗଛରେ ତା'କୁ ସଫା କରି ସଫା ରଖେ ପାଣି ଦିଏ ତା'ପରେ ଟିକେ ସାର ବି ଦିଏ ଯେମିତି କି ଗଛ ଭଲ ଥିବ ଭଲ ହେବ ବହୁତ ଯତ୍ନ କରେ ମୁଁ ଯଦି ଘରେ ବି ନ ରହେ ହେଲେ ବି ଘରଲୋକ ବହୁତ ହି ଯତ୍ନ କରେ ଗଛକୁ ବଗିଚା ସମସ୍ତେ ବହୁତ ଭଲ ପାଏ ଆମ ଘରେ ଭାଇ ଭଉଣୀ ସମସ୍ତେ ବହୁତ ଭଲ ପାଏ କକା କକି ସମସ୍ତେ ବହୁତ ଭଲ ପାଏ ମୁଁ ଯଦି ଘରେ ନ ରହେ ହେଲେ ବି ମୋତେ କୌଣସି ଇଏ ନାହିଁ ଆମ ଘର ଲୋକ ବହୁତ ଭଲ ପାଏ ଗଛ ବଗିଚା କରିବା ପାଇଁ ସେଥିପାଇଁ ଆମେ ବଗିଚା କରୁ ବହୁତ ଯତ୍ନ ବି ନେଉ ସମସ୍ତେ ଆମ ଘରେ ସମସ୍ତେ ଯତ୍ନ ନେଉ ବଗିଚାକୁ ସମସ୍ତେ ବହୁତ ଭଲ ପାାଏ ପାଣି ଦିଏ ଗଛକୁ ଧ୍ୟାନ ରଖେ ସମସ୍ତେ ବହୁତ ଭଲ ପାଏ ଗଛଗୁଡ଼ା